ମୁଁ ଜାଣିଥିବା ଭାରତର ସବୁଠାରୁ ଲୋକପ୍ରିୟ କ୍ରୀଡା ଗୁଡିକର ନାମ ହେଲା କ୍ରିକେଟ୍ ବ୍ୟାଡମିଣ୍ଟନ ହକି ଆଥଲେଟିକ୍ସ ବକ୍ସିଙ୍ଗ ସେଥିମଧ୍ୟରୁ ଲୋକପ୍ରିୟତା ହାସଲ କରିଥିବା କ୍ରୀଡାବିତ୍ଙ୍କ ନାମ ହେଲା ନୀରଜ ଚୋପ୍ରା ସାନିଆ ମିର୍ଜା ବିରାଟ କୋହଲି ସିନ୍ଧୁ ମେରିକମ୍